ଘର ମଧ୍ୟରେ ମୁଁ ଗାଈ ପାଳନ କରିବା ପାଇଁ ଅତ୍ୟନ୍ତ ପସନ୍ଦ କରେ କାରଣ ଗାଈ ଦ୍ୱାରା ଆମେ ବିଭିନ୍ନପ୍ରକାର ରୋଗରୁ ମୁକ୍ତ ହେଉ ତାହା କେମିତି ତାହା ଆମେ ଦେଖିବା ଯେ ଗାଈର ଯେଉଁ ମଳ ବା ଗାଈରୁ ଯେଉଁ ମଳ ବାହାରି ତାହାକୁ ଆମେ ବିଭିନ୍ନପ୍ରକାର ମାଧ୍ୟମରେ ଛେନା ଇତ୍ୟାଦି ଆମେ ତିଆରି କରିପାରିବା ତାହା ପାଇଁ ବିଭିନ୍ନପ୍ରକାର ସୁବିଧା ପାଇପାରିବା ଜାଳେଣି କାମ ଇତ୍ୟାଦିରେ ହେଲେ ଆମେ ଗାଈର ସେ ମଳକୁ ଯଦି ଘରରେ ଲିପିବା ତା'ହେଲେ ତାହା ଦ୍ୱାରା ଆମେ ବିଭିନ୍ନ ରୋଗର ସମ୍ମୁଖୀନରୁ ଆମେ ଠିକ୍ ଭାବରେ ବଞ୍ଚିପାରିବା ଗାଈ ଦ୍ୱାରା ଆମେ ଦୁଗ୍ଧ ଇତ୍ୟାଦି ପାଇପାରିବା ଦୁଗ୍ଧ ଦ୍ୱାରା ଆମେ ପନିର୍ ପନିର୍ ଗୁୁରସ୍ ଇତ୍ୟାଦି ଗୁୁରସ୍ ସାମଗ୍ରୀ ବିଭିନ୍ନପ୍ରକାର ସାମଗ୍ରୀ ତିଆରି କରିପାରିବା ହେଲେ ଆମେ ଗାଈକୁ ଯତ୍ନ ନେବା ଉଚିତ୍ ଗାଈକୁ ଯତ୍ନ ନ ନେଲେ କିଛି ହେବ ନାହିଁ ଗାଈ ଆମ ପାଇଁ ମା' ସମାନ ଗାଈ ଦ୍ୱାରା ଆମେ ବିଭିନ୍ନପ୍ରକାର ରୋଗରୁ ଉପକୃତ ହେଇପାରିବା ବିଭିନ୍ନପ୍ରକାର ଖାଦ୍ୟ ପାଇପାରିବା ଠିକ୍ ମାତ୍ରାରେ ସେ ଖାଦ୍ୟରୁ ଶକ୍ତି ପିବା ପାଇପାରିବା ଠିକ୍ ଶକ୍ତି ପାଇଁ ଗାଈ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ ଯଦି ଆମେ ଗାଈକୁ ପସନ୍ଦ କରୁନାହୁଁ ବା ପସନ୍ଦ କରିବା ନାହିଁ ତାହାର ଗୋଟିଏ ମାତ୍ର କାରଣ ଗାଈକୁ ଆମେ ବିଶେଷ ଭାବରେ ଯତ୍ନ ନେବା ବିଶେଷ ଭାବରେ ଯତ୍ନ ନ ନେଲେ ବିଶେଷ ପରିମାଣରେ ସେ ଭଲ ଦିଶିବ ନାହିଁ ବିଭିନ୍ନ ତା ପାଇଁ ଗୃହ ନ କରିଥିଲେ ବିଭିନ୍ନ ସମ୍ମୁଖୀନ ହେବା ସେଥିପାଇଁ ତାହାକୁ ଆମେ ପସନ୍ଦ କରୁନାହୁଁ ହେଲେ ଦେଖିବାକୁ ଗଲେ ଗାଈକୁ ଯିଏ ଯେତିକି ପରିମାଣରେ ଜାଣିଛି ବା ଯେତିକି ପରିମାଣ ସେବା କରିଛି ସେ ତାହାର ବିଶେଷ ଭାବରେ ଉପକୃତ ହେଇଛି ଗାଈ ଦ୍ୱାରା ବିଭିନ୍ନପ୍ରକାର ରୋଗରୁ ମୁକ୍ତି ପାଇବା ହେଲେ ଯଦି ଆମେ ତାହାର ଅପୋଜିଟ୍ ବା ବିଭିନ୍ନ ନେଗେଟିଭ୍ଲି ନେବା ତା'ହେଲେ ଆମେ ବିଭିନ୍ନପ୍ରକାର ଅସୁବିଧାରେ ପଡ଼ିପାରିବା ସେଥିପାଇଁ ବହୁତ ଲୋକେ ଗାଈକୁ ପସନ୍ଦ କରନ୍ତି ନାହିଁ ଗାଈ ଦ୍ୱାରା ଉପକୃତ ହେବେ ସିନା ହେଲେ ତା'ର ଅପୋଜିଟ୍ରେ ଗଲେ କିଛି ପରିମାଣରେ କ୍ଷତିଦାୟକ ହୋଇଥାଏ ତାହା ସେତେ ବି କ୍ଷତିଦାୟକ ନୁହେଁ ତେଣୁ ଗାଈ ପାଳନ ଆମ ପାଇଁ ଅଧିକ ଉପଯୋଗୀ ତାହା ଦ୍ୱାରା ଆମେ ବିଭିନ୍ନପ୍ରକାର ଖାଦ୍ୟ ବିଭିନ୍ନପ୍ରକାର ସାମଗ୍ରୀ ଇତ୍ୟାଦି ଆମେ ପାଇପାରିବା ଏବଂ ତାହା ଘରରେ ଥାଇ ମା' ପରି ସେ ଆମକୁ ବିଭିନ୍ନପ୍ରକାର ଖାଦ୍ୟ ଯୋଗାଇଥାଏ ସେଥିପାଇଁ ପଶୁପାଳନ ମଧ୍ୟରେ ମୁଁ ବହୁତ ଭଲପାଏ ଗାଈକୁ ଗାଈ ଦ୍ୱାରା ଆମେ ବିଭିନ୍ନପ୍ରକାର ଉପକୃତ ହୋଇପାରିବା